ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ଆମର ହୋଲି ଆଉ ଦୀପାବଳି ଏବଂ ମକରସଂକ୍ରାନ୍ତି ଏହି ତିନୋଟିଯାକ ପର୍ବରେ ସରକାରୀ ଓ ବେସରକାରୀ ଛୁଟି ଘୋଷଣା କରାଯାଏ ହୋଲିପର୍ବରେ ସମସ୍ତେ ମନଆନନ୍ଦରେ ରଙ୍ଗ ଖେଳିଥାନ୍ତି ଏବଂ ରାଧାକୃଷ୍ଣଙ୍କୁ ଆମର ସେଦିନ ଦୋଳିରେ ଝୁଲାଯାଇଥାଏ ଏବଂ ଦୀପାବଳିରେ ଦୀପ ମାଧ୍ୟମରେ ଘରକୁ ସଜାଇଥାନ୍ତି ଏବଂ ସେଦିନ ଦୀପାବଳି ଦିନ ଆମର ପୂର୍ବପୁରୁଷ ବଡ଼ବଡ଼ୁଆଙ୍କୁ ପିଣ୍ଡ ଦା ଦାନ ଦିଆଯାଏ ବଡ଼ବଡ଼ୁଆଙ୍କୁ ଏବଂ ମକରସଂକ୍ରାନ୍ତି ମଧ୍ୟ ପ୍ରଭୁଙ୍କ ପାଖରେ ଆମ ଠାକୁରଙ୍କ ପାଖରେ ମକରଚାଉଳ ଭୋଗକରାଯାଏ ଏବଂ ନୂତନ ବସ୍ତ୍ର ପରିଧାନକରାଯାଏ